ଆମ ଅଞ୍ଚଳରେ ବହୁତ ହିନ୍ଦୁ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି ଏବଂ ହିନ୍ଦୁ ଲୋକମାନେ ବିଭିନ୍ନ ପ୍ରକାର ଧର୍ମ ବିଭିନ୍ନ ପ୍ରକାର ପର୍ବପର୍ବାଣି ଏସବୁ ପାଳନ କରୁଛନ୍ତି ଆଗ କାଳରେ ବିଭିନ୍ନ ଜାତି ପ୍ରଥା ଏସବୁ ଥିଲା କିନ୍ତୁ ଏବର ଯୁଗରେ ସେହି ସବୁ କିଛି ଜାତି ପ୍ରଥା ନାହିଁ ଏ ଆଜିକାଲିର ଲୋକମାନେ ସେଇ ହିନ୍ଦୁ ମୁସଲମାନ ଏସବୁ କିଛି ଜାତି ମଧ୍ୟ ମାନୁନାହାନ୍ତି ସବୁ ଧର୍ମ ସମାନ ବୋଲି ମଧ୍ୟ ସେମାନେ ଭାବୁଛନ୍ତି ତେଣୁ ଆଜି ଆମ ଅଞ୍ଚଳରେ ବହୁତ ହିନ୍ଦୁ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି ଏବଂ ସେମାନେ ବିଭିନ୍ନ ପ୍ରକାର ଦେବାଦେବୀଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରୁଛନ୍ତି ସେମାନେ ବିଭିନ୍ନ ଦେବାଦେବୀଙ୍କ ମାନି ସେମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣି ମଧ୍ୟ ପାଳନ କରୁଛନ୍ତି ଫଳରେ ସେମାନେ ନିଜ ନିଜ ଭିତରେ ଏକତା ମଧ୍ୟ ବାନ୍ଧି ରଖିଛନ୍ତି କିନ୍ତୁ ଏବେର ଯୁଗରେ ସେମିତି କିଛି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ଏମିତି କିଛି ଜାତି ସମ୍ପ୍ରଦାୟ କିଛି ନାହିଁ